ମୋ ନାଁ ଧର୍ମେନ୍ଦ୍ର ଖିଲୋ ମୁଁ ଯେବେ ଅଷ୍ଟମ ନବମ ପଢ଼ୁଥିଲି ଏ ଲକଡାଉନ୍ ସମୟରେ ମୁଁ ଗୋଟିଏ ଗେମ୍ ବହୁତ ଆକର୍ଷଣୀୟ ଯାଇଥିଲି ଯେକି ଫ୍ରି ଫାୟାର ବହୁତ ଖେଳି ଖେଳି ମୁଁ ପଇସା ମଧ୍ୟ ସରେଇ ସାରିଲଣି ଫ୍ରି ଫାୟାରରେ କେତେଜଣ ୟୁଟ୍ୟୁବ ବନେଇକି ୟୁଟ୍ୟୁବରେେ ପଇସା ମଧ୍ୟ କମଉଛନ୍ତି ଆଉ କେତେଜଣ ପଇସା ଉଡ଼େଇକି ଘରେ ଏବେ ବସିଛନ୍ତି ଯାହାକି ତା ମୋର ପ୍ରିୟ ଗେମ୍ ଫ୍ରି ଫାୟାର ମୁଁ ଏହା ଚାରି ପାଞ୍ଚ ବର୍ଷ ଖେଳିଲି ଏଥିରେ ମୁଁ ପଇସା ବହୁତ ଉଡ଼େଇ ଦେଇଛି ପଇସା ମୋର ଆଉ ଫେରିବନି ଆଉ ମୁଁ ସେ ଗେମ୍ରେ ପୁରା ସମ୍ପୂର୍ଣ୍ଣ ଭାବରେ ଛାଡ଼ି ଦେଇଛି ଆଉ ମୋର ଅନୁରୋଧ କିି ଏଇ ଗେମ୍ରେ ପଇସା ଲଗାଅ ନାହିଁ ଆଉ ତ ଟାଇମ ମଧ୍ୟ ଦେଉନାହିଁ ଖାଲି ଏଞ୍ଜୟ ପାଇଁ କିଛି ସମୟ